ହଁ ଆମ ଅଞ୍ଚଳରେ ଜମି କ୍ରୟ ବିକ୍ରୟ ସମୟରେ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି କାରଣ ସେମାନେ ଜାଣି ନାହାନ୍ତି ପ୍ରକୃତରେ ଜମି କ୍ରୟ ବିକ୍ରୟର ନିୟମ କଣ ତେଣୁ ଅଜାଣତ ଭାବରେ ବିଭିନ୍ନ କେସ୍ ମାଲି ମକଦ୍ଦମା କରି ସେମାନେ ହଇରାଣ ଅସୁବିଧା ଭୋଗ କରୁଛନ୍ତି ସେମାନେ ଯେହେତୁ ଏତେ ଶିକ୍ଷିତ ନୁହନ୍ତି ତେଣୁ ସେମାନେ କୌଣସି ଦସ୍ତାବିଜକରଣ ହାଉସିଂ ପ୍ଲାନିଂ ସରକାରୀ ବକାୟ ଉପରେ ସେମାନଙ୍କର କୌଣସି ଜ୍ଞାନ ନାହିଁ ତେଣୁ ସେମାନେ ପରସ୍ପର ଭିତରେ ଏହିପରି ଠକାମୀର ମଧ୍ୟ ସମ୍ମୁଖୀନ ହେଉଛନ୍ତି ଯାହାଫଳରେ କି ସେମାନେ ଆଇନର ଦ୍ୱାରସ୍ଥ ହୋଇ ଖୁବ୍ ଅର୍ଥ ଖର୍ଚ୍ଚ କରି ଦେଉଛନ୍ତି ଆଇନଗତ ସମସ୍ୟା ଦୂର କରିବାପାଇଁ ସେମାନଙ୍କୁ ବିଭିନ୍ନ ଆୱାରନେସ୍ ପ୍ରୋଗ୍ରାମ ମାଧ୍ୟମରେ ଜମି ଜମା ମାଲି ମକଦ୍ଦମା ଉପରେ ଜ୍ଞାନ ଦେବା ଉଚିତ୍ ଯାହାଫଳରେ କି ସେମାନେ ଅଗାମି ସମୟରେ ଏହିଭଳି ଅସୁବିଧାର ସମ୍ମୁଖୀନ ହେବେନାହିଁ